ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କିପରି ଭାବରେ ଜଣାଇବାକୁ ଦିଆଯାଉଛି ଯେ ମୋର ଏହି ଠିକଣାଟି ସଠିକ୍ ଭାବରେ ତାହା ସ୍ଥାନାନ୍ତରିତ ନୁହେଁ କାରଣ ମୁଁ ଚାହୁଁଛି ଯେ ସେହି ଜାଗାର ନୂଆ ନାମ ଦି କୌଣସି ଏକ ଜାଗାକୁ ଠିକଣାଟି ବଦଳାଇଛି ଘଟଣାଟି ହେଲା ମୋର ଖାଇବାର ଯେଉଁ ସବୁ ଜିନିଷ ଜୋମାଟୋ ମାଧ୍ୟମରେ ଅର୍ଡ଼ର୍ କରାଯାଇଥିଲା ତାହା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇଯାଇଛି କାରଣ ମୁଁ କହିବା ସମୟରେ ଭୁଲ ବସତ ଅନ୍ୟ ଜାଗାର ନାମ ଦେଇ ଥିଲି ସେଥିପାଇଁ ମୋର ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇଛି ସେଥିପାଇଁ ମୁଁ କିଭଳି ଭାବରେ ସେହି ଖାଦ୍ୟକୁ ଫୋନ୍ ମାଧ୍ୟମରେ ଯୋଗ ଯୋଗାଯୋଗ ତା'ର ସଠିକ୍ ସ୍ଥାନରେ ପହଞ୍ଚିବ ସେହି ସେଥିପାଇଁ ଥିଲା ଥିଲା ଥିବା ସେହି ଜୋମାଟୋ ବଏ କିଭଳି କି ବୋଲି ସେହି ଖାଦ୍ୟକୁ ତୁରନ୍ତ ଫୋନ୍ ମାଧ୍ୟମରେ ତାଙ୍କର ସେ ହେଲେ ସଠିକ୍ କୁ ତୁରନ୍ତ ପଚାରି ସେହି ସ୍ଥାନକୁ କୁ ନେବି ବୋଲି ପଚାରିଲି ଏହି ଭାବରେ ତାଙ୍କର ସଠିକ୍ ଜାଗାକୁ ପହଞ୍ଚାଇ ପାରିଲେ ସେଥିପାଇଁ ମୁଁ ସେହି ଜାଗାକୁ କିଭଳି ଭାବରେ ନୂଆ ଠିକଣା ଦେଇ ପହଞ୍ଚାଇ ପାରିବ ତାହା ସୁଯୋଗ ଦେଉଛି